ହ୍ୟାଲୋ ଆପଣ ମାଆ ଅମ୍ବେ ରେଷ୍ଟୁରାଣ୍ଟରୁ କହୁଥିଲେ କି ହଁ ମୁଁ କିଛି ଅର୍ଡ଼ର କରିବାର ଥିଲା ବିରିଆନୀ ହେବ କି ଏଇ ରାତି ନଅଟା ବେଳେ ଆପଣ କେତେ ଡିସ୍କାଉଣ୍ଟ ଦେଉଛନ୍ତି ହଉ ଠିକ୍ ଅଛି ଆପଣ ପଠାଇ ଦିଅନ୍ତୁ